ହାଲୋ ହଁ ଦାଦା ଇଟା ଆମର୍ ବାଲିପଡ଼ା ସତ୍ୟ ହୋଟେଲ୍କେ ଲାଗିଛେ କେଁ ହଁ ଆପଣ କିଏ କହୁଥିଲେ ମ୍ୟାନେଜର୍ କହୁଥିଲେ କି କିଏ ହଁ ଆପଣ ସେ କିଏ କହୁଥିଲେ କେଶର୍ କହୁଥିଲେ କାଁ ମ୍ୟାନେଜର୍ ଦା ସେ କାଇଁ ଗଲେ ଅ ହ ହେନ୍ତା କେଁ ଦା ହଁ ହଁ ଯେ ଶୁଣ ନୁ ଦା ଆମ ଘରେ ଗୋଟେ କାଣା କି ଆଜି ନିକେଁ ଗୋଟେ ମାନେ ଗୁଟେ ମାନେ ଫଙ୍କସନ୍ ଗୁଟେ ଚାଲିଛେ ତ ବାହାରୁ ବି ଫରେନ୍ରୁ ବି ଆମର୍ ଲୋକ୍ ବାକ୍ ସେମାନେ ଆଇଚନ୍ ତ ଅଧା ଲୋକ୍ ମ୍ୟାକ୍ସିକାନ୍ ଖାଉଛନ୍ ଅଧା ଲୋକ୍ ଚାଇନିଜ୍ ଖାଉଛନ୍ ଆରୁ ଅଧା ଲୋକ୍ ଇଟାଲିଆନ୍ ଖଉଛନ୍ ତ ଆପଣକର୍ନେ ସବୁନେ ହଉଛେ ସବୁ ଜିନିଷ୍ ହଉଛେ ପ୍ରାଏ ହେଉଛେ ହେଁ ହଁ ପାସ୍ତା ଫାସ୍ତା ଯାକ ହୋଉଛେ ସବୁ ହଁ ତ କାମ୍ ଗୁଟେ କରନ୍ ଦା ଆମର୍ ନିକେଁ ଇଟାଲିୟାନ୍ ନିକେଁ ଛଅ ଲୋକର୍ ଲାଗି ମ୍ୟାକ୍ସିକାନ୍ ତିନ୍ ଚାର୍ ଲୋକର୍ ଲାଗି ଚାଇନିଜ୍ ଦଶ୍ ପନ୍ଦ୍ର ଲୋକର୍ ଲାଗି ଆର୍ ନିକେଁ ଆମର୍ ଇ ଇଣ୍ଡିଆନ୍ ଖାନା ଯେନ୍ଟା ଅଛେ ଆମର୍ ବଟର୍ ଚିକେନ୍ ହେଲା ନାନ୍ ହେଲା ନା ବିରିୟାନୀ ହେଲା ସେଟା ନିକେଁ ତିରିଶ୍ ଲୋକର୍ ଲାଗି ହେନ୍ତାକିନି ପଚାଶ୍ ଲୋକର୍ ଖାଦ୍ୟ ଗୁଟେ ପଠନ୍ ହଁ ଦା କେତେ ଲେଖା କାଣା ପଡୁଛେ ଇଟା ମାନେ ହଁ ହଁ ହଁ ହଁ ହଁ ହଁ ଦାମ୍ ଟିକେ ବେଶୀ ନୋଉଛ ମୁଇଁ ଯାଉଛେ ନିହେଲେ କଥା ହେମା ତମେ ପଠେଇ ଦିଅ ଖାଦ୍ୟ ବଲେ ଖାଇବାର୍ଟା ପଠେଇ ଦିଅ ଆଗ ଘର୍କେ ମୁଁଇ ଯେତ୍କି ଯେତ୍କି କହିଚେଁ ସେଟା ପାଞ୍ଚ୍ ପ୍ଲେଟ୍ ସେଟା ତିନ୍ ପ୍ଲେଟ୍ ଇଟା ସାତ୍ ପ୍ଲେଟ୍ ଇଟା ନିକେଁ ତିରିଶ୍ ଜଣଙ୍କର୍ ଲାଗି ବିରିୟାନୀ ଫିରିୟାନୀ ଟିକେ ପଠେଇ ଦିଅ ହଉ ଠିକ୍ ଅଛେ ଦା ଠିକ୍ ଠିକ୍ ଠିକ୍ ଅଛେ ମୁଁଇ ଫୋନ୍ପେ' କରିଦଉଛେଁ ହେଲା ହୋଉ